ମନୁଷ୍ୟ ଜୀବନରେ ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକି ଆମର ଦୈନନ୍ଦିନ ଜୀବନରେ ଘଟିଥାଏ ଯେପରି ଆମେ କୌଣସି ଜାଗାକୁ ଯିବା ତ ଆମେ କୌଣସି ସାଇକେଲ ବା ଚାଲିବା ଦ୍ୱାରା ଆମେ ସେ ଯାଗାକୁ ଯାଇଥାଉ ପୂର୍ବ କାଳରେ ଲୋକମାନେ ଚାଲି ଚାଲି ବହୁତ ଦୂର ପର୍ଯ୍ୟନ୍ତ ଯିବାଆସିବା କରୁଥିଲେ ଯେପରିକି କୌଣସି ଜାଗାରେ କୌଣସି ଯଦି ଯାତ୍ରା କି ରଥଯାତ୍ରା ଯିବା ଯିବା ପାଇଁ ପଡ଼ୁଥିଲା ଲୋକମାନେ ଆଗରୁ ଚାଲି ଚାଲି ଯାଉଥିଲେ ଆଗରୁ ମୁଖ୍ୟତଃ ଆମର ବାରିପଦେଇ ଯାଉଥିଲେ ରଥ ଦେଖିବା ପାଇଁ ତ ସେଥିରେ ଆମର ସମୟ ସମୟ ବହୁତ ବ୍ୟବହୃତ ହଉଥିଲା ଯେପରିକି ସକାଳୁ ଲୋକ ବାହାରିକି ସେଇଠି ସେମାନେ ରଥ ଟାଣିବାର ଦେଖିପାରୁଥିଲେ ଏବଂ ତାପରେ ଏବେ ଯେଉଁ ନୂତନ ଯୁଗ ଆସିଲା ଏଥିରେ ମଧ୍ୟ ବହୁତ ଗାଡ଼ି ଘଡ଼ା ହେଲାଣି ତ ସମୟର କମ୍ ଉପଯୋଗ ରହୁଛି ଯେପରି ଆମେ ଦଶଟା ବେଳେ ବାହାରିକି ଆମେ ଭରପୁର ମାତ୍ରାରେ ରଥଯାତ୍ରା ଦେଖିପାରୁଛୁ ଆଗରୁ ଆମେ କେବଳ ଭାରିପଦା ପର୍ଯ୍ୟନ୍ତ ସୀମିତ ରହୁଥିଲୁ ଏବେ ଲୋକମାନେ ଟ୍ରେନ ଯୋଗେ କି ଫ୍ଲାଇଟ ଯୋଗେ ଭାରିପଦାରୁ ଆମେ ପୁରୀ ପର୍ଯ୍ୟନ୍ତ ଯାଇପାରୁଛୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରୁଛୁ ଏବଂ କୌଣସି ଜିନିଷ ଇଏ କରିବା ପାଇଁ ଆମେ ବଡ଼ ବଡ଼ ଟ୍ରଲି ର ସାହାଯ୍ୟ ନଉଛୁ ଏହି ଗୁଡ଼ିକ ପରିବର୍ତ୍ତନ ହଉଛି ଆଗରୁ ସମସ୍ତେ କାନ୍ଧରେ ବୁହିକି ଲୋକମାନେ କୌଣସି ଜିନିଷକୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନଉଥିଲେ ଏବେ ବହୁତ ଗୁଡ଼ିଏ ଯାନ୍ତ୍ରିକ ଯୁଗ ଅନୁସାରେ ଏପଟରୁ ଜିନିଷ ନେବା ପାଇଁ ସେପଟକୁ କ୍ରେନ୍ ମଧ୍ୟ ରହୁଛି କି ମେସିନ୍ ମଧ୍ୟ ଆସିଲାଣି ଏବଂ ଯାନବାହାନ ମଧ୍ୟ ବହୁତ ବଢ଼ିଗଲାଣି ଯେପରିକି ବାଇକ୍ରୁ ଆରମ୍ଭ କରିକି ଟ୍ରେନ ଏବଂ ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁଗୁଡ଼ା ଆମର ପରିବହନରେ ଯାଉଛି ଆଗରୁ କେବଳ ଚାଲିକି ନହେଲେ କେବଳ ସାଇକଲ ଯୋଗେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଉଥିଲୁ ଏବେ କିନ୍ତୁ ପୂର୍ବଭଳି ନାହିଁ ଏବେ ପୂର୍ବଭଳିରୁ ବହୁତ ଚେଞ୍ଜ ହେଇଗଲାଣି ଏବେ ସବୁ ଯାନ୍ତ୍ରିକ ମାନେ ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦ୍ଭାବନ କରିକି ଯାନ୍ତ୍ରିକ ସାହାଯ୍ୟରେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛୁ